ଚାଷୀମାନେ ଯେତେବେଳେ ଚାଷ କରୁଥାଏ ତାଙ୍କୁ ଅଧିକାଂଶ ପାନୀୟ ଲାଗୁଥାଏ କାହିଁକିନା ଚାଷୀମାନେ ତରଭୁଜ ଲଗାନ୍ତି ପୋଟଳ ଲଗାନ୍ତି ଧାନ ଲଗାନ୍ତି ବାଦାମ ଲଗାନ୍ତି ସେଥିପାଇଁ ଅଧିକାଂଶ ପାଣି ଲାଗିଥାଏ ତାପରେ ଆମ ଘରେ ଗାଧେଇବା ପାଇଁ ପାଣି ଲାଗୁଥାଏ ଖାଇବା ପାଇଁ ପାଣି ଲାଗୁଥାଏ କିଛି ରୋଷେଇ କରିବା ବେଲେ ବି ପାଣି ଲାଗୁଥାଏ ଆମ ଠାରୁ ବେଶି ପାଣି ଲାଗୁଛି ଚାଷୀମାନଙ୍କୁ କାହିଁକିନା ଚାଷୀମାନେ ଅଧିକାଂଶ ଚାଷ କରନ୍ତି ସେଥିପାଇଁ ତାଙ୍କୁ ଅଧିକାଂଶ ପାଣି ଲାଗୁଥାଏ ଆଉ ଆମ ଘରେ ଗାଡ଼ି ଧୋଇବା ପାଇଁ ପାଣି ଲାଗୁଥାଏ ସାଇକେଲ ବି ଧୋଇବା ପାଇଁ ପାଣି ଲାଗୁଥାଏ ତାପରେ ଲାଟନ୍ ବାଥରୁମ୍ ଧୋଇବା ପାଇଁ ପାଣି ଲାଗୁଥାଏ ଗଛରେ ଦେବା ପାଇଁ ବି ପାଣି ଲାଗୁଥାଏ କାହିଁକିନା ଗଛରେ ପାଣି ନଦେଲେ ଗଛ ବଢ଼ିବନି ଆଉ ଆମକୁ ଅକ୍ସିଜେନ୍ର ପ୍ରୋବ୍ଲେମ୍ ହେବ ସେଥିପାଇଁ ପାଣି ୱେଷ୍ଟ କରିବାରୁ ଗଛ ମୂଳରେ ଦେଇଦବା ଆଉ ଭଲ ଆମକୁ ଯେତିକି ପାଣି ଲାଗୁଛି ଆମେ ନେଉଛୁ ଆଉ ଯଦି ପାଣି ୱେଷ୍ଟ ହେଉଛି କେଉଁ ଗଛ ମୂଳରେ ଦେଇଦଉଛି ସେ ଗଛକୁ ପାଣି ମିଳେ ସେ ବଡ଼ ହୋଇ ଉଠେ ଆମକୁ ପବନ ଦିଏ ଅକ୍ସିଜେନ୍ ଦିଏ କେତେକ କିଛିନା ଦିଏ ପକ୍ଷୀମାନଙ୍କୁ ବି ରହିବା ପାଇଁ ଜାଗା ଦିଏ ଖାଲି ପାଣି ପାଣିରେ ଏତେ କିଛି ହୁଏ ଆଉ ତ କେତେ କାମରେ ଲାଗେ ପାଣି ମାଛ ମାଛ ଯଦି ଛାଡ଼ିବ ବନ୍ଦରେ ବନ୍ଦରେ ବି ପାଣି ଲାଗେ ମାଛ ଛାଡ଼ିବା ପାଇଁ କିଛି ବଞ୍ଚାଇ ରଖଲେ କୁକୁର ଗାଈ ମେଣ୍ଢା ବଞ୍ଚାଇଲେ ବି ପାଣି ଲାଗେ